ମୋତେ ସବୁବେଳେ ନୂଆନୂଆ ରୋଷେଇ କରିବାକୁ ଭଲଲାଗେ ମୁଁ ମୋ ପରିବାରର ଲୋକମାନଙ୍କୁ ସବୁବେଳେ ଭିନ୍ନ ଭିନ୍ନ ଖାଦ୍ୟ ରୋଷେଇକରି ଖାଇବାକୁ ଦେଇଥାଏ ମୋତେ ଦିନସାରା ଯଦି ରୋଷେଇ କରିବାକୁ ପଡ଼େ ତେବେ ମୁଁ ଖୁବ୍ ଆନନ୍ଦରେ ଏହା କରିଥାଏ କିନ୍ତୁ ମୋର ଛୋଟ ପିଲା ଥିବା କାରଣରୁ ମୁଁ ସକାଳୁ ରୋଷେଇ ସାରି ଘରର ଅନ୍ୟକାମ କରିଥାଏ ଯେତେବେଳେ ମୁଁ ଜାଣିନଥିବା ଖାଦ୍ୟକୁ ତିଆରିକରିଥାଏ ସେତେବେଳେ ମୋତେ ସେହି ଖାଦ୍ୟ ତିଆରି କରିବାପାଇଁ ଅଧିକ ସମୟ ଲାଗିଥାଏ